ଆମର ବେତନଟି ହସ୍ପିଟାଲ୍ ସରକାରୀ ହସ୍ପିଟାଲ୍ ଆଉ ଥଣ୍ଡା ଜ୍ୱର ହେଲେ ଆମେ ସେଠି ଯାଉ ଯାଇକି ଔଷଧ ଆଣୁ ଆଉ ଯଦି ବଡ଼ ବଡ଼ ମାନେ ରୋଗ ହେଲା ବାରିପଦା ଯାଉ ବାରିପଦା ଗଲେ ଆମକୁ ସେଠି ଟ୍ରିଟମେଣ୍ଟ୍ ହୁଏ ଯେ ମାନେ ସେଇ ଲେଟ୍ରେ ହୁଏ ଆଉ ସେଥିପାଇଁ ଆଉ ଯଦି ପେସେଣ୍ଟ୍ର ମାନେ ଦେହ ଖରାପ ବେଶୀ ହେଇଯାଏ ସେଥିପାଇଁ ଆଉ କ'ଣ କରିବା ସେତେବେଳେ ଗଭ୍ମେଣ୍ଟ୍ ହସ୍ପିଟାଲ୍କୁ ନେଇକି ଯାଉ ଆଉ ସେଠି ବି ଚିକିତ୍ସା ହୁଏ ଆଉ ସେଇଟା ଯଦି ସୁବିଧା କରିଥାନ୍ତେ ସେଇଟା ଭଲ ହେଇଥାନ୍ତା ଆଉ ସେଥିପାଇଁ ଆମର ତ ଗରିବ ଲୋକ ଆଉ କ'ଣ କରିବା ପଇସା ନାହିଁ ଆଉ ଗଭ୍ମେଣ୍ଟ୍ ହସ୍ପିଟାଲ୍ରେ ଆଉ ଇଏ କରାହେଉଛି ଆଉ କ'ଣ କରିବ ଯାହା ପଇସା ନେବେ ଯାହାର ବା ପଇସା ଅଛି ସେମାନେ ନେଇଯାଉଛନ୍ତି ପ୍ରାଇଭେଟ୍କୁ ନେଇଯାଉଛନ୍ତି ଆମର ତ ପଇସାପତ୍ର କିଛି ନାହିଁ ସେଥିପାଇଁ ମାନେ ଆମକୁ ଟିକେ ସାହାଯ୍ୟ ସରକାର ତରଫରୁ ଯଦି ସେଇଟା କରିଥାନ୍ତେ ତାହେଲେ ଭଲ ହୁଅନ୍ତା ଆଉ ହଁ ପ୍ରାଇଭେଟ୍ରେ ସେଇଟା ଟିକେ ଶୀଘ୍ର ହେଉଛି ଯେ ଆଉ ଚିକିତ୍ସା ହେଉଛି ଆଉ କ'ଣ କରିବା ମାନେ ଆମର ତ ସେମିତି ପଇସାପତ୍ର ନାହିଁ ଆଉ କ'ଣ କରାଯିବ ସେଇଟା ଟିକେ ଆପଣ ଟିକେ ଦୟାକରିକି ସେଇଟା ଟିକେ ବ୍ୟବସ୍ଥା କରନ୍ତୁ ଆଉ ସରକାର ତ ବହୁତ ଯୋଜନା ରହୁଛି ଆଉ କିଛି ଗୋଟେ ଆମ ପାଇଁ ଦରିଦ୍ର ଲୋକଙ୍କ ପାଇଁ ଟିକେ କିଛି ବ୍ୟବସ୍ଥା କରନ୍ତୁ